ଶିକ୍ଷକ ମାନେ ବିଦ୍ୟାଳୟରେ ପ୍ରଥମତଃ ପିଲାମାନଙ୍କୁ ନୈତିକତାର ଜିନିଷ ଶିଖାଇବା ନିତ୍ୟାନ୍ତ ଆବଶ୍ୟକ ଏବଂ ପିଲାମାନେ ନିଜକୁ ଅନ୍ୟ କୌଣସି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ଯେଉଁସବୁ ଜ୍ଞାନକୌଶଳ ଆବଶ୍ୟକ ହୋଇଥାଏ ସେସବୁକୁ ଶିଖେଇବା ନିତ୍ୟାନ୍ତ ଆବଶ୍ୟକ ଏବଂ ପିଲାମାନେ ନିଜ ଜୀବନରେ ସଫଳତା ହାସଲ କରିବାପାଇଁ ଯେଉଁସବୁ ଜ୍ଞାନକୌଶଳ କଳାର ଆବଶ୍ୟକ ସେସବୁ ଜିନିଷକୁ ବି ସୂଚାର ରୂପେ ଶିଖେଇବା ଆବଶ୍ୟକ ଏବଂ ପିଲାମାନେ ଆଜିକାଲି କୌଣସି ଲୋକକୁ ସାହାଯ୍ୟ କରୁନାହାଁନ୍ତି କି କୌଣସି ଲୋକର ଉପକାରରେ ଆସୁନାହାଁନ୍ତି ଏହିସବୁ ଜିନିଷ ଶିଖେଇବା ନିତ୍ୟାନ୍ତ ଆବଶ୍ୟକ ଏବଂ ପିଲାମାନଙ୍କ ଭିତରେ ଏୱାର୍ନେଶ୍ ଆଣିବା ଶିକ୍ଷକ ମାନଙ୍କର ଦାୟୀତ୍ଵ ଅଟେ